ଆମରତ ପିଲାମାନେ ସବୁ ସରକାରୀ ସ୍କୁଲରେ ପାଠ ପଢ଼ୁଛନ୍ତି ସରକାରୀ ସ୍କୁଲରେ ପାଠ ପଢ଼ିବା ପାଇଁ କୌଣସି ପ୍ରକାରର ଫି ଦିଆ ହୋଇନଥାଏ କାରଣ ସରକାର ତାକୁ ସମ୍ପୁର୍ଣ୍ଣ ଦେୟ ମୁକ୍ତ ବା ମାଗଣା ଭାବେ ଚଳାଇ ଥାଆନ୍ତି ଆମ ସମୟରେ କୌଣସି ପ୍ରକାରର ଫି ଦିଆଯାଉ ନଥିଲା କିନ୍ତୁ ବର୍ତ୍ତମାନ ସ୍କୁଲ ଫି ବାବଦକୁ କେତେକ ସ୍ଥାନରେ ସରକାରୀ ସ୍କୁଲ ଗୁଡ଼ାକରେ ଏଇ ଶହେ ଦୁଇଶହ ଟଙ୍କା ଲେଖା ନେଉଛନ୍ତି ଯାହାକି ଏକ ଚଳନୀୟ କିନ୍ତୁ ଏହା ବ୍ୟତୀତ ଯେଉଁ ସବୁ ଘରୋଇ ସ୍କୁଲ ବା ପ୍ରାଇଭେଟ ସ୍କୁଲ ସବୁ ରହିଲା ସେମାନେ ନାମ ଲେଖା ବା ତା'ପରେ ଅଧିକ ପରିମାଣର ଫି ନିଅନ୍ତି ବୋଲି ମୁଁ ଶୁଣିଛି ଯାହାକି ଏକ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ